ଆମର ମୟୂରଭଞ୍ଜ ଜିଲ୍ଲାର ସବୁଠୁ ବଡ଼ ପର୍ବ ହେଲା ମକର ପର୍ବ ଆଉ ସେଇଠୁ ମାନେ ବାର ମାସରେ ତେର ପର୍ବ ହୁଏ ଯେ କେବଳ ଆମର ମୟୂରଭଞ୍ଜରେ ସବୁଠୁ ମକର ପର୍ବଟା ସବୁଠୁ ବଡ଼ ପର୍ବ ଆଉ ତା'ପରେ ରଜ ମାନେ ରଜରେ ଆମର ଛୁଆ ପିଲା ସବୁ ମାନେ ଦୂରଣା ଯାତ୍ରା କରନ୍ତି ଆଉ ଦେଇକି ରଜ ପର୍ବରେ ଟିକେ ପିଠାପଣା କରାହୁଏ ତା'ପରେ ଆମର ଆସିଗଲା କାଳୀ ପୂଜା କାଳୀପୂଜାରେ ଆମର ଗୋରୁ ଗୋରୁ ଗୋଠ କରାହୁଏ ଆଉ କେତେ ପିଠାପଣା କରାହୁଏ ଗୋରୁକୁ ନେଇକି ଗୋଠରେ ପିଠାପଣା କରାହୁଏ ଗୋରୁକୁ ପୂଜା କରାହୁଏ ତା'ପରେ ଗୋଠ ନେଇକି ଅଣ୍ଡା ଭଙ୍ଗା ହୁଏ ସେ ଯେ ଯାହା ଗୋରୁ ମାଡ଼ିବ ତାଙ୍କ ଘର ଯିବେ ମାଦଳ ଫାଦଳ ବଜେଇକି ତାଙ୍କ ଘରେ ଖିଆ ପିଆ କରିବେ ନାଟ କେତେ ହୁଏ ତା'ପରେ ଆସିଗଲା ଆମର ମକର ପର୍ବ ମକର ପର୍ବରେ ସବୁ ଆମର ପିଠାପଣା ହୁଏ ସବୁ ପିଲା ଛୁଆ ସବୁ ନୂଆ ଡ୍ରେସ୍ ନୂଆ ସାର୍ଟ୍ ପ୍ୟାଣ୍ଟ୍ ସମସ୍ତଙ୍କ କାର୍ ଆଉ ତା'ପରେ ମାଛ ମାଂସ ସେ କରାହୁଏ ଦେଇକି ତା'ପରେ ବନ୍ଧୁବାନ୍ଧବ ଆସନ୍ତି ସବୁ ଆସିକି ଇଏ ସବୁ ରହିଲେ ପିଠାପଣା ନାଚ ଗୀତ ମକର ମେଳା ହୁଏ ଆମର ମେଳା ଦେଖତେ୍ ଯାଇଥାଉ ଯାଇକି ଆସିକି ଖେଳ ଆମର ମକର ମେଳାଟା ବହୁତ ଜୋରଦାରିଆ ଆମର ଏପଟେ ମାନନ୍ତି ସେଥିପାଇଁ ଆଉ ମକରମେଳା ଉପଲକ୍ଷେ ମାନେ ମେଳା ବହୁତ ବଡ଼ ମେଳା ହୁଏ ମେଳା ଦେଖିବାକୁ ଆମେ ଯାଇଥାଉ